ମୁଁ ଲଗାଇଥିବା ଗଛ ବା ବଗିଚା ଯେଉଁଥିରେ କି ଗଛ ଧୀରେ ଧୀରେ ବିକାଶିତ ହୁଏ ବିକାଶିତ ହେଲାପରେ ଏକ ବଗିଚା ଭଳିଆ ଦେଖାଯାଏ ଯାହାଦ୍ବାରା କି ଗଛଗୁଡ଼ାକ ପୁରା ସବୁଜ ଦେଖାଯାଏ ସେଟା ଦେଖିଲେ ବହୁତ ଖୁସି ଲାଗେ ଏବଂ ଗଛଗୁଡ଼ାକ ବା ମୁଁ ଲଗେଇଥିବା ଗଛ ଗୁଡ଼ାକ ଯଦି ବଡ଼ ହେଲେ ଅକ୍ସିଜେନ୍ ଦେବ ବା ମାନେ ଥଣ୍ଡା ରହିବ ବା ନିଜର ପରିବେଶ ବହୁତ ଭଲ ଦେଖାଯିବ ସେଇଥିପାଇଁ ବୋଲି ଦେଖିଲେ ବହୁତ ଖୁସିଲାଗେ ବା ଯେ କୌଣସି ଫଳ ବା ଫଳ ଦବା ଗଛ ଯଦି ମୁଁ ଲଗେଇଛି ତ ସେଇ ଗଛଗୁଡ଼ାକ ଯଦି ବଡ଼ ହେଲେ ଖାଇବାପାଇଁ ବା ତା ଦ୍ଵରା ବୋଲି କିଛି ଆର୍ଥିକ ସୁବିଧା ମଧ୍ୟ ହୁଏ ଏବଂ ସେଇ ବଗିଚା ଦେଖିଲେ ବହୁତ ଖୁସିଲାଗେ ଯେ ଯୋଉଥିରେକି ସେଠି ବସିକି ବହୁତ ଟାଇମ୍ ସ୍ପେଣ୍ଡ କରିହୁଏ ଏବଂ ସେ ଜାଗାରେ ବସିଲେ ବହୁତ ଆନନ୍ଦ ମିଳେ ଯେ କୌଣସି ଗୋଟେ ନୂଆ ଜିନିଷ କଲା ଭଳିଆ ଲାଗେ ପ୍ରାୟତଃ ଗଛ ବା ଗଛପତ୍ର ମୋର ଲଗେଇଲା ଗଛ ଦେଖିଲେ କାରଣ ମୋତେ ଲାଗେ ମୁଁ ମୋର କିଛି ଜିନିଷ ଗୋଟେ କ୍ରିଏଟ୍ କରିଛି ବା କିଛି ପ୍ରାଉଡ଼୍ ଫିଲ୍ ହୁଏ ଯେଉଁଥିରେକି ଗଛ ବଡ଼ ହେଇ ଧୀରେ ଧୀରେ ଫଳ ଦିଏ ଫଳ ଦେଇକି ଧୀରେ ଧୀରେ ତା'ର ଫୁଲ ଦିଏ ଫୁଲ ଦେଲା ପରେ ଧୀରେ ଧୀରେ ତାର ଫଳଦିଏ ତ ସେ ଜିନିଷ ଗୁଡ଼ା ଦେଖିଲେ ବହୁତ ଖୁସି ଲାଗେ କାରଣ ମୁଁ ବହୁତ ଖୁସି ଅନୁଭବ କରେ